ବର୍ତ୍ତମାନ ଉଚ୍ଚଶିକ୍ଷା ଆଉ କଲେଜ ଯିବାକୁ ବହୁତ ପସନ୍ଦ କରୁଛନ୍ତି ବର୍ତ୍ତମାନ କୃଷି ନର୍ସିଂ ଆଇଟିଆଇ ଇଞ୍ଜିନିୟରିଂ ମେଡ଼ିକାଲ ବିଇଡ଼ି ଏମେଏଡ଼୍ ପାଠ ପଢ଼ିବାକୁ ବହୁତ ପସନ୍ଦ କରୁଛନ୍ତି